କଳା ଓ କଳା ଏବଂ ଶିଳ୍ପର ଭୂମିକା ବନ୍ଦନାରେ ବହୁତ କିଛି ଜିନିଷ ଅଛି ଘରୋଇ ସାମଗ୍ରୀ ଆମରେ କାଠରେ କେତେ କାମ ରଥଯାତ୍ରା ସମୟରେ ତିନି ଠାକୁରଙ୍କର ରଥ ବନାଯାଏ କାଠରେ ଆଉ ସେ କାଠ ସାହାଯ୍ୟରେ ଘରେ ଲୋକ ବି ରୋଷେଇ ଫୋଷେଇ କରନ୍ତି ଆଉ

ବୋଇତ ବନ୍ଧାଣ କାମ ବି ଷ୍ଟାର୍ଟ୍ ଇଏ କରନ୍ତି ଡଙ୍ଗା ବି କାଠରେ ବନେଇକି ଲୋକ ନଦୀ ପାହାର ହୋଇକି ଯାଆନ୍ତି ଆଉ କାଠରେ ରଥ ରଥ ରଥ ଠାକୁର ତିନିଟା କାଠରେ ହିଁ ବନାବନେଇ ସବୁ କାମ ଷ୍ଟାର୍ଟ୍ ହୁଏ ଡଙ୍ଗାକୁ କରାଯାଏ ଆଉ କାଠରେ ବହୁତ ବି ସାମଗ୍ରୀ ବି ବନେଇକି ଘରେ ରଖାଯାଏ ସଜାସଜି କାମରେ ବି ହୁଏ ଆଉ ତିଆରି କରାଯାଏ ଡଙ୍ଗାରେ ଇଏ କରି ଆମେ ବୋଇତ ଡଙ୍ଗା ନେଇକି ଭାସା ଭାସିି କରୁ ସୋଲ ଇଏରେ କାମ କରେ ବ୍ୟବହାର ଷ୍ଟାର୍ଟ୍ କରାଯାଏ